ହଁ ହ୍ୟାଲୋ ହଁ କ୍ୟାଲେ ଯେନ୍ ଗାଡ଼ି ବୁକ୍ କରିଥିଲିଁ ବୁକ୍ ହେଇଛେ ତ ହଁ ବେଲେ କେତେବେଲେ ପୁହଞ୍ଚୁଚ ନାଏ ହୋ ଟିକେ ଜଲ୍ଦି ଆସ ଆମେ ଷ୍ଟେସନ୍କେ ଯିବାର୍ ଅଛେ ଆମର୍ ଟ୍ରେନ୍ ଟାଇମ୍ କରେକ୍ଟ୍ ଟାଇମ୍ କେ ଆଏଜ୍କା ଆଉଛେ ଟ୍ରେନ୍ ହଁ ନାଇଁ ନାଇଁ ବଡ଼୍ ଗାଡ଼ି ଏ କି ସାନ୍ ଗାଡ଼ି ଏ କି ବଡ଼୍ଟା ଏ ତ ହଁ ଆମେ କୁଟୁମ୍ବ ଯାଏକ୍ ଜୀବି ଯିମୁଁ ତ ଥରେକେ ହଁ ଠିକ୍ ଅଛେ ଇଟା ଆଜିକା ଠିକ୍ ଟାଇମ୍କେ ସେ ଟ୍ରେନ୍ଟା ପଳେଇ ଆସୁଚେ ତ ଆଉ ସାମାନ୍ ପତର୍ ବି ବନେ ଅଛେ ବେଲେ ବଡ଼୍ ଗାଡ଼ିଟେ ହେଲେ ଠିକ୍ ହେତା ତ ବଡ଼୍ ଗାଡ଼ି ଏ ତ ହଁ ହଁ ହଁ ଠିକ୍ କେତେବେଲେ ପୁହଞ୍ଚିବ ଇଟା ହଁ ହଁ ନାଇଁ ହୋ ଆର୍ ଟିକେ ଆଗ୍ରୁ ଆଏଲେ ଠିକ୍ ହେତା

ହଁ ନାଇଁ କଥା କାଣା କି ଦୁରିଆ ଜାଗା ଯିବାର୍ ଅଛେ କି ନାଇଁ ହଁ ପାଖର୍ ଟ୍ରେନ୍ ହେଇଥିଲେ ଆମେ ଯେତେବେଲେ ଗଲେ ବି ଚଲ୍ତା କି ନାଇଁ ଆଗେ ନାହିଁ ଇଟା ଗଲା କାହିଁ ଆଏଜ୍ ବସ୍ଲେ ଆମେ ପର୍ ଦିନ ଯାଇକରି ପୁହଞ୍ଚିମୁ ତ ସେଥିର୍ଲାଗି ସବୁ ଲୋଡ଼ିଂ ଫଡ଼ିଂ ସବୁ ଧରିକିରି ଯାଉଚୁଁ

ହଁ ଠିକ୍ ଅଛେ ଆସ ସିନେ ଆର୍ ଆମେ ରେଡ଼ି ହେଇକିରି ରହୁଚୁ ସିନେ ଆଉ ଫୋନ୍ ନାଇଁ କାରେଁ ଦେଖ ଦେଖ ହେଲା ଆଉ ତମେ ଯେନ୍ ଟାଇମ୍ ଦିଆହେଇଚେ ହେ ଟାଇମ୍କେ ତାର୍ ପାଞ୍ଚ୍ ମିନିଟ୍ ଆଗରୁ ଆସିପଡ଼ ହଁ ହଁ ହଁ ଠିକ୍ ଅଛେ ରହୁଚେଁ